ହ୍ୟାଲୋ ହଁ ଦାଦା ମୁଇଁ ଏ କାମ୍ଟେ ଥିଲା ଟିକେ ହେଲ୍ପଟେ କର୍ବ କେଁ ହଁ ସେ ଡିଜିଲକର୍ରେ ମୋର୍ ମୋବାଇଲ୍ ନମ୍ବର୍ ଟିକେ ଅପଡ଼େଟ୍ କର୍ବାର୍ ଅଛେ ନି ଜାନୁଚେଁ ଟିକେ କହ ତ ହଁ ଆଚ୍ଛା ହଁ ଖୁଲ୍ଲି ଡିଜିଲକର୍ ଖୁଲ୍ଲି

ହଁ ବାହାର୍ କରାଲି ହଁ କ୍ଲୋଜ୍ କଲି ହଁ ଠିକ୍ ଅଛି ନୂଆ ନମ୍ବର୍ ଦେଇକିରି ଓ ଟି ପି ଜେନେରେଟ୍ କର୍ମି ତ ହଉ ଠିକ୍ ଅଛେ ହଁ ଓ ଟି ପି ଆଏଲା ହଁ ଟାଇପ୍ କରୁଚେଁ କମ୍ପ୍ଲିଟ୍ ସକ୍ସେସ୍ଫୁଲ୍ ଦେଖଲା ତ ଦା ହେଇଗଲା ଇଟା ହଉ ଠିକ୍ ଅଛେ